ହଁ ମ୍ୟାଡ଼ମ୍ ନମସ୍କାର ଆପଣଙ୍କ ମେଡ଼ିକାଲରେ କ'ଣ କେମିତି ସୁବିଧା କେମିତି କ'ଣ ବ୍ଳଡ଼୍ ଟେଷ୍ଟ ୟୁରିନ୍ ଟେଷ୍ଟ କଲେ ଫ୍ରି'ରେ କରୁଛନ୍ତି ନା ପଇସା ନେଇ କରି କରୁଛନ୍ତି ନା କ'ଣ ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ହଉ ଠିକ୍ ଅଛି ତା'ହେଲେ ମୁଁ ତା'ହେଲେ ମୁଁ ଠିକ୍ ଅଛି ମୁଁ ପେସେଣ୍ଟକୁ ଧରିକରି ଯିବି ଆଉ ଆପଣଙ୍କ ଠେଇଁ ସବୁପ୍ରକାର ସୁବିଧା ମେଡ଼ିକାଲଟା କେଉଁ ସାଇଟ୍ରେ ଅଛି କି ଆପଣଙ୍କ ମେଡ଼ିକାଲରେ କେଉଁ ସାଇଟ୍ରେ ଅଛି କେଉଁଠି ଅଛି ଟିକେ ଆଡ୍ରେସ୍ଟା ଦେଇ ଦିଅନ୍ତୁ ମୁଁ ପଳାଇବି ଆଉ ହଉ ହଉ ହଉ ଠିକ୍ ଅଛି ତା'ହେଲେ ମୁଁ ନେଇ କରି ଯିବି ଆଉ ଗଲେ ସେଠି ଗଲେ ମୁଁ ଫୋନ କରିବି ଆପଣ ଫୋନଟାକୁ କିନ୍ତୁ ଉଠାଇବେ ସେତେବେଳେ

ହଉ ଠିକ୍ ଅଛି ମୁଁ ଯାଇ ଯିବି ସେତେବେଳେ ହଉ ମୁଁ ଯିବି କାଲି ଆଡ଼େ ଯିବି ଆଉ ଦେଖିବି ଆଉ ହଉ ଠିକ୍ ଅଛି

ଡକ୍ଟର୍ ଭଲ ଡକ୍ଟର୍ ଅଛନ୍ତି ତ ହଁ କୁହ ଆଉ କ'ଣ ଟିକେ କୁହ ତୁମ ମେଡ଼ିକାଲ ବିଷୟରେ ଆଉ ହଁ ଠିକ୍ ଅଛି